ଯୋଗ କରିକି ଦିହିଁଟା ବହୁତ୍ ଫ୍ଲେକ୍ସିିବୁଲ୍ ଲାଗିଥାଏ ଲଚିଲା ଲାଗିଥାଏ ଶାନ୍ତି ମିଳିଥାଏ ଉତ୍ତମ ଭାବ୍ନା ଆଏସି ଅଧିକ ଷ୍ଟାମିନା ବି ଆଏସି ଯୋଗରେ ଆସନ ଅଛେ ଆଉ କିଛି ବ୍ୟାୟାମ୍ ଅଛେ ଯେନ୍ଟାକି ଆମର୍ ଡେଲି ଲାଇଫ୍କେ ସୁଧ୍ରେଇଦେବା ଆମ୍କୁ ଫିଜିକାଲି ଆଉ ମେଣ୍ଟାଲି ବହୁତ୍ ଫିଟ୍ ରଖ୍ବା ଆଉ ସବୁ ଇଟା ଇଟା ଗୋଟେ ଡେଲି ଲାଇଫ୍ର ପ୍ରୋସେସ୍ ହେବାର୍ କଥା ଆମର୍ ରେଗୁଲାର୍ ଲାଇଫ୍ ପାର୍ଟ୍ର ଗୁଟେ ଅଂଶ ହେବାର୍ କଥା ୟୋଗାଟା ଆଉ ୟୋଗା କରିକି ମୁଇଁ ବହୁତ୍ ହିଁ ହାଏ ଫିଲ୍ କରିଚେଁ ହାଇ ମାନେ ନିଜ୍କେ ବହୁତ୍ ହଏ ଲେଭେଲ୍ରେ ଫିଲ୍ କରିଚେଁ ଯେନ୍ଟାକି ଫିଜିକାଲି ଆଉ ମେଣ୍ଟାଲି ବହୁତ୍ ଷ୍ଟ୍ରଙ୍ଗ୍ ଫିଲ୍ କରିଚେ ଫିଜିକାଲି ଆଉ ମେଣ୍ଟାଲି ଆଉ ଇ ଜିନିଷଟା ମଣିଷର ସେଲ୍ଫ ଗ୍ରୋଥ୍ ଲାଗି ବହୁତ୍ ବଢ଼ିଆ ଯଦି ମଣିଷର ହେଲ୍ଥ ମେଣ୍ଟାଲ୍ ହେଲ୍ଥ୍ ବା ଫିଜିକାଲ୍ ହେଲ୍ଥ ଯଦି ଠିକ୍ ନାହିଁ ତ ସେ କେହନୀ ଜିନିଷ୍ କର୍ବାର୍ ପାଇଁ ଉତ୍ତମ୍ ନାଇଁସେ ସେ ସେ ଏଲିଜିିବୁଲ୍ ନାଇଁ ସେ କି ସେ କରି ବି ନାଇଁ ପାରେ ତାର୍ କାମ୍ମାନେ ସେ ଠିକ୍ସେ ଆନ୍ଜାମ୍ ଦେଇନାଇ ପାରେ ଆଉ ସେଥିରର୍ ଲାଗି ଯୋଗା ଗୁଟେ ଆମର୍ ଆମର୍ ଡେଲି ଲାଇଫ୍ର ପାର୍ଟ୍ ହେବାର୍ କଥା